ଆମେ ଚାଷ କରୁଛୁ ଯେ ଯାହା କାରଣରେ ଚାଷ କରିଲେ ବହୁତ ଲାଭ ହୁଏ ଧାନ ଚାଷ ବାଦାମ ପୋଟଲ କାକୁଡ଼ି ସବୁ ଇତ୍ୟାଦି ଇତ୍ୟାଦି ଅଛି ସବୁଯାକ କଲେ ଆମ ଫସଲଟେ ବାହାରେ ସେଥିପାଇଁ ଆମ ଧୈର୍ଯ୍ୟ ଧୈର୍ଯ୍ୟ ରଖି ଆମେ କାମ କରୁଛୁ ଚାଷ କାମ ଚାଷ କାମରେ ବହୁତ ସୁବିଧା ଦେଉଛି ଯାହାକି ଲୋକମାନେ ବଞ୍ଚିପାରିବେ ପନିପରିବା କିଣି ପାରିବେ ଏବଂ ଆମେ ବି ଡେଭ୍ଲପ୍ ହୋଇପାରିବୁ ସେଥିପାଇଁ ଆମେ ଚାଷ କରୁଛୁ ଏବଂ ଲୋକମାନଙ୍କୁ ବି ସୁବିଧା ଦେଖୁଛୁ ଯାହା କାରଣରେ ଲୋକମାନେ ବି ଅସୁବିଧାରେ ପଡ଼ିବେ ନାହିଁ କି ଆମେ ବି ପଡ଼ିବୁ ନାହିଁ ଆମେ ବି ଲାଭ କରିବି କିଛି ଲସ୍ ହେବ ସେଇଟା କିଛି ଇଏ ନାହିଁ କିନ୍ତୁ ଲୋକମାନେ କିଣିକରି ଖାଇବେ ସେଇଟା ଭଲ ଥିବ ସେମାନଙ୍କ ଶରୀରରେ ଲାଗିବ ଏବଂ ସବୁ ଇତ୍ୟାଦି ସେଥିପାଇଁ ଆମେ ଚାଷ କରି ଆମ ଲାଭ କରୁଛୁ ଏବଂ ଚାଷ ହିଁ ଆମର ସବୁକିଛି